ଯଦି ମୁଁ ମୋ ଜିବନର ଗୋଟିଏ ଦିନ ଆପଣଙ୍କ ଆଗରେ କହିବି ତାହେଲେ ପ୍ରଥମେ ସଖାଳୁ ମୁଁ ଉଠି ମୁଁ ପାଣି ବହୁତ ପିଏ ପାଣି ପି ସାଇଲା ପରେ ମୁଁ ଥାଳୁକୁଡ଼ି ଗୋଟେ ପତ୍ର ଥାଏ ବା ବଟିକା ଥାଏ ତାକୁ ମୁଁ ସେ ପାଣି ସହିତ ପିଏ ମାନେ ସେଇଟାକୁ ଖାଏ ଯାହାଦ୍ୱାରାକି ମୋ ପ ପେଟ ଥ ମାନେ ଭଲ ରୁହେ ସେଇଟା ବହୁତ ପ୍ରକାର ଗୁଣ ତା' ଭିତରେ ଅଛି ତା'ପରେ କିଛି ସମୟ ପରେ ମୁଁ ଏକ୍ସରସାଇଜ କରିସାରିଲା ପରେ ବା ଯୋଗ ଧ୍ୟାନ କରିସାଇଲା ପରେ ମୁଁ ସକାଳୁ ଉଠି କରିସାରିଲା ପରେ ମୁଁ ରୁଟି ଖାଏ ରୁଟି ତିଆରି କରିକି ଖାଇଦିଏ କିମ୍ବା ବାସି ରୁଟି ଥାଏ ମୁଁ ତାକୁ ଖାଇଦିଏ କିମ୍ବା ଫଳମୂଳ ଖାଇଦିଏ କିମ୍ବା ଛତୁଆ ଖାଇଦିଏ ଏଇସବୁ ଜିନିଷ ମୁଁ କିଛିଟା ଖାଇଦିଏ ତା'ପରେ ଖରା ବେଳେ ମୁଁ ଚାଉଳ ଖାଏ ମାନେ ଭାତ ହ ହେଇଗଲା ତା ସହିତ ଡାଲି ତା' ସହିତ ପନିପରିବା ଯୁକ୍ତ ଖାଇବା ଯେଉଁଗୁଡ଼ା ମାନେ ଭଜା ହେଇଗଲା ଆମର ତରକାରି ହେଇଗଲା ପୋଟଳ ତରକାରି ବିଭିନ୍ନ ଫଳ ବା ପନିପରିବାରେ ତରକାରି ଥାଏ ନା ସେଇସବୁକୁ ଆମେ ଖାଇଥାଉ ଏବଂ ତା' ପରବର୍ତ୍ତୀ ଅବସ୍ଥାରେ ସନ୍ଧ୍ୟାବେଳେ ଆମେ କିଛି ପାଟି ମୁରୁମୁରୁ ବା କୁରୁମୁରୁ ଜିନିଷ ଖାଇଥାଉ ଏବଂ ରାତି ସମୟରେ ଆମେ ରୁଟି ତରକାରି ଖାଇଥାଉ ରୁଟି ତରକାରି ହେଇଗଲା ବେଳେବେଳେ ରୁଟି ସହିତ ଖିରି କ'ଣ ଖାଇ ଦେଇଥାଉ ବେଳେବେଳେ ମିଠା ଆକାରରେ ସୁଜି ସିମେଁଇ ଏଇସବୁ ଜିନିଷ ଆମେ ଖାଇଥାଉ